ଗ୍ରାମାଞ୍ଚଳରେ ଅନେକ ବ୍ୟବସାୟ ହୋଇଥାଏ ମାତ୍ର ଅଧିକାଂଶ ବ୍ୟବସାୟ ସଫଳ ହୋଇପାରିନଥାଏ ଆମ ଗ୍ରାମୀଣ ସମୁଦାୟରେ ବିଭିନ୍ନ ବ୍ୟବସାୟ ହେଉଅଛି ଏଥିମଧ୍ୟରୁ ଗ୍ରାମର ଜନସାଧାରଣ ଧୂପକାଠି ବ୍ୟବସାୟରେ ସଫଳ ହୋଇଅଛନ୍ତି ଏହି ବ୍ୟବସାୟରେ ଗ୍ରାମର ଗରିବ ଜନସାଧାରଣ ଭଲ ଦୁଇ ପଇସା ରୋଜଗାର କରିପାରୁଛନ୍ତି ଏବଂ ସେମାନଙ୍କର ପରିବାର ମଧ୍ୟ ପ୍ରତିପୋଷଣ କରିପାରୁଛନ୍ତି ଏହି ଧୂପକାଠି ମଧ୍ୟ ରାଜ୍ୟ ସ୍ତରରେ ପ୍ରସିଦ୍ଧ ଲାଭ କରିଅଛି